କୃଷିକ୍ଷେତ୍ରକୁ ଓଡ଼ିଶା ପ୍ରମୁଖ ପଦକ୍ଷେପ ନେଇଛନ୍ତି ଜମିକୁ ଚକଭୁକ୍ତ କରିବା କୃଷକ କଲ୍ ସେଣ୍ଟର୍ ମାଧ୍ୟମରେ କୃଷି ସମ୍ବନ୍ଧୀୟ ଶିକ୍ଷା ଦେବା ଓ ଉଣେଇଶିଶହ ଷାଠିଏ ମସିହାରେ ନିୟମ ଅନୁଯାୟୀ ଚକଭୁକ୍ତ କରିବା